ସ୍କ୍ରିନ୍ ଟାଇମ୍ କାରଣରୁ ପିଲାମାନେ ଗେମ୍ ଖେଳିବାକୁ ଆଉ ଭଲ ପାଉନାହାଁନ୍ତି କିନ୍ତୁ କାରଣ ଖେଳିବା ଦରକାର ଗେମ୍ ଖେଳିଲେ ସ୍ୱାସ୍ଥ୍ୟ ଭଲ ରହିବ ମନ ଥଣ୍ଡା ରହିବ ପାଠ ପଢ଼ିବାକୁ ପାଠ ପଢ଼ାରେ ମନ ଲାଗିବ ଆଜିକାଲିର ପିଲାମାନେ ତ କେହି ଖେଳ ହିଁ ଖେଳୁନାହାଁନ୍ତି ଆମେ ଯେତେବେଳେ ଖେଳୁଥିଲୁ ସେତେବେଳେ ଫୁଟୁବଲ ହକି କ୍ରିକେଟ ଏ ସବୁ ଗେମ୍ ଖେଳୁଥିଲୁ ଆଜିକାଲି ପିଲାମାନେ ତ ଖେଳୁ ହିଁ ନାହାନ୍ତି ଗେମ୍ ଖେଳିଲେ ସବୁବେଳେ ସ୍ୱାସ୍ଥ୍ୟ ଭଲ ରୁହେ ମନ ଥଣ୍ଡା ରୁହେ ଦେହ ବି ଭଲ ରୁହେ ଆଉ ଯେତେବେଳେ କିଏ ଖେଳ ଖେଳନ୍ତି ସ୍ଵାସ୍ଥ୍ୟ ପ୍ରତି ଏଇ ଖେଳ ଖେଳିବା ନିହାତି ଆବଶ୍ୟକତା ଖେଳ ଖେଳିଲେ ସବୁବେଳେ ସ୍ଵାସ୍ଥ୍ୟ ଭଲ ରହିବ ଦେହ ଭଲ ରହିବ ଆଜିକାଲିର ପିଲାମାନେ କେହି ଖେଳୁ ହିଁ ନାହାନ୍ତି